ପଶୁପଳନରେ ସାଧାରଣତଃ ମେଣ୍ଢା ଛେଳି ଓ କୁକୁଡ଼ାକୁ ମୁଖ୍ୟତଃ ପାଳନ କରାଯାଉଛି ଓ ଏହା ଏହି ପଶୁ ମଧ୍ୟରୁ ମୁଖ୍ୟତଃ ଓ ଗୋଟେ ସ୍ଥାନରେ ମାନେ ତାଙ୍କ ତାଙ୍କ ଗୋଟେ ଥାଏ ଏ ମେଣ୍ଢା ଗୋଟେ ଛେଳି ଓ ଗୋଟେ ଥାଏ କୁକୁଡ଼ା ଏପରି ଅନ୍ୟାନ୍ୟ କ ରଖିବା ଭଲ କ'ଣ ଏକାସାଙ୍ଗେ ମିଶି ସେମାନେ ସେମାନେ ଅତ୍ୟନ୍ତ ଭଲ ଭାବରେ ରହିପାରିବେ ନାହିଁ ପଶୁପାଳନ ହେବା ପାଇଁ ନିହାତି ହେଉଛି ତାଙ୍କ ମଧ୍ୟ ବୁଝିବା ସେମାନେ କ'ଣ ଖାଆନ୍ତି ସେମାନେ କ'ଣ କ'ଣ ସବୁ ତାଙ୍କ ବିଷୟରେ ବୁଝିବା ସେ ତାଙ୍କର ଏହାର ଉତ୍ସ ହୋଇପାରିବ କାରଣ ଏହା ଆମେ ଏହା ଆମେ ଅନ୍ୟମାନଙ୍କୁ ବିକିଲେ ଆମକୁ ପଇସା ମଳିବ ଆ ସେଥିପାଇଁ ମୁଖ୍ୟତଃ ଏହା ମେଣ୍ଢା ଛେଳି ଗୁଡ଼ିକ ଭଲ ଥିଲେ ଓ ବଡ଼ ଏହା ଏହା ମଧ୍ୟ ଅଧିକ ପନ୍ଦର ହଜାର ଷୋହଳ ହଜାରରେ ବିକ୍ରି ହୋଇପାରନ୍ତି ଆଉ କୁକୁଡ଼ା ମୁଖ୍ୟତଃ ତିନିଶହ ଚାରିଶହରେ ବିକ୍ରି ହୋଇଥାନ୍ତି ବୋଲେ ଏହା ମଧ୍ୟ ଏକ ଆୟର ଉତ୍ସ ହେଇ ପାରିବ ଏହା ଭଲ ଭାବରେ କାମ ବି ମଧ୍ୟ କରିପାରିବ ଆୟର ଉତ୍ସ ହିସବ